ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ପ୍ରାକୃତିକ ସମ୍ପଦ ଏବଂ ପରିବେଶ ଆହ୍ୱାନ ଗୁଡ଼ିକ ଜଙ୍ଗଲ ନଷ୍ଟ ହେବାର କାରଣ ଲୋକମାନେ ଆସି ଗଛକୁ କାଟି ଘରକୁ ମଧ୍ୟ ନେଇଯାଉଛନ୍ତି ସେଥିରେ ଅସୁବିଧା ହେଉଛି ବିଭିନ୍ନ ପଶୁ ପକ୍ଷୀମାନେ ଗ୍ରାମକୁ ବି ମଧ୍ୟ ପଶି ଆସୁଛନ୍ତି ଏବଂ ଗଛଲତା ଜଙ୍ଗଲକୁ ଯାଇ ପୋଡ଼ି ଦେଉଥିବାରୁ ଗଛଲତା ମଧ୍ୟ ପୋଡ଼ି ଯାଉଛି ବହୁତ କ୍ଷତି ହେଉଛି ସେଥିପାଇଁ ଜଙ୍ଗଲ ନଷ୍ଟ ହେଇଯାଉଛିି ଓ ପଶୁପକ୍ଷୀ ମାନେ ମଧ୍ୟ ଓ ଆଖ ପାଖ ଅଞ୍ଚଳର ଗ୍ରାମ ମଧ୍ୟକୁ ପଳାଇ ଆସୁଛନ୍ତି କିଛି ପଶୁପକ୍ଷୀ ନିଆଁରେ ପୋଡ଼ି ମରିଯାଉଛନ୍ତି ଗଛ ଲତା ଗୁଡ଼ିକ ମଧ୍ୟ କ୍ଷତି ହେଉଛି ଗଛକୁ ବହୁତ ପରିମାଣରେ କାଟି ନେଉଛନ୍ତି

ଜଙ୍ଗଲରେ ଗଛଲତା ନଥିଲେ ମଧ୍ୟ ବର୍ଷା ମଧ୍ୟ ହୁଏନାହିଁ

ଯେଉଁ ପଶୁପକ୍ଷୀ ମାନେ ଜଙ୍ଗଲରୁ ଗଛ ଲତା ନଥିବାରୁ ଗ୍ରାମକୁ ମଧ୍ୟ ପଳାଇ ଆସୁଛନ୍ତି ଲୋକମାନେ ମଧ୍ୟ ସେଇ ପଶୁପକ୍ଷୀ ମାନଙ୍କୁ ମାରି ପକାଉଛନ୍ତି ସେଥିପାଇଁ ଜଙ୍ଗଲରୁ ଗଛ ଲତା ନ କାଟିଲେ ଭଲ ଭାବରେ ପଶୁପକ୍ଷୀ ମାନେ ମଧ୍ୟ ଜଙ୍ଗଲରେ